ହଁ ଭଲ ଅଛି

ଇଆଡ଼େ ଭଲ୍ ଚାଲିଛେ ଆଘୁ ଟିକେ ଖରାପ୍ ଚଲୁଥିଲା ଇଆଡ଼େ ଭଲ୍ ଚଲୁଛେ ଇହାଦେ ତ ଦେଖୁଛ ରେଟ୍ ଆର୍ କେନ୍ତା କର୍ମି ଟିକେ ଛୋଟ୍ ଛୋଟ୍ ନାଇଁ କଲେ ହେବାକେ ବଡ଼ ବଡ଼ ଥିଲା ପହେଲା ସବୁ ଠିକ୍ ହେଉଥିଲା ଇହାଦେ ତ ରେଟ୍ ହେଲାନ ରେଟ୍ କେ ବି ତ ଦେଖ୍ବାର୍କେ ପଡ଼୍ବା ସବୁ ନ ଯେନ୍ଟା ନେଉଛନ୍ ତ ସେଟା ବି ଦେଉଛେଁ ଆର୍ କେନ୍ ଅଏତ୍କା ଦେମିକେ ହାଫ୍ ପ୍ଲେଟ୍ ପନ୍ଦ୍ର ଆଏ ଫୁଲ୍ଟା ତିରିଶ୍ ତମେ ଡେଲି କଷ୍ଟମର୍ ତ ବେଲେ ତମ୍କୁ ହେଟା କମ୍ କରିକି ଦେସି ବୁଝ୍ଲ କିନି ହଁ ଚନା ବି ତ ଯେନ୍ଟା ମନ୍ ପସନ୍ଦ୍ କର୍ବ ସେଟା ନେଇକରି ଯିବ ପ୍ଲେଟ୍ ଟେ ଖାଏବ ତ ହଁ ହଁ ନିଅ

ହଁ ହଁ ଦୁଇ ଜାଗା ତ ହଁ ହଁ ଦୁଇ ଜାଗାଟେ କର୍ଦେଉଛେଁ ହଁ ବେଶି ଭିଡ଼୍ ହେସନ୍ ଇ'ଟା ତମେ ପହେଲା ଆସିଛ ହଁ ବେଶି ପଛେ ଆଏବେ ଯେ ହଁ ଆଦେ ନିଅସେ ପନ୍ଦ୍ର ପନ୍ଦ୍ର ତିରିଶ୍ ହେଲା ଆଉ ସେଟା ଦଶ୍ ଟଙ୍କା ଖାଇଥିଲ ଚାଲିଶ୍ ଟଙ୍କା ଚନା ନେବେ କାଏଁ ହଁ ନିଅ ଟିକେ ହଁ ଯିଏ ମିର୍ଚା ଖାଏବା ତାହାକେ ମିର୍ଚା ପାଉଡ଼ର୍ ଟେ ଦିଆହେବା ଟିକେ ଯିଏ ନାଇ ଖାଏ ତାହାକୁ ନାଇ ଦିଆହୁଏ ହଁ ସିଓ ବି ପକା ହେସି ଚଟ୍ନିପତର୍ ବି ପକା ହେସି